ହଁ ମୋ ଘରେ ତୁଳସୀପତ୍ର ବେଲପତ୍ର ଏଇ ଇତ୍ୟାଦି ଔଷଧ ଜାତୀୟ ଗଛ ମୁଁ ଲଗେଇଛି ମୋ ଜେଜେମା' ଲଗେଇଛି ମୋ ଭାଇ ଭଉଣୀ ମିଶି ଲଗେଇଛି ଏଇ ତୁଳସୀ ପତ୍ରର ଉପକାରିତା ହେଉଛି ତୁଳସୀ ସହିତ ଆମ ମହୁ ମିଶେଇ ଖାଇଲେ ଦେହର ଥଣ୍ଡା କାଶ ରୋଗ ମାଦି ଏଇସବୁ ପଳେଇଯାଏ ଭଲଲାଗେ ଖାଇଲେ ଦେହଟା ଫ୍ରୀ ଲାଗେ ଦେହଟା ଭଲଲାଗେ ଆଉ ଆମ ଅନ୍ୟାନ୍ୟ ଔଷଧ ଜାତୀୟ ଗଛ ହେକି ବେଲପତ୍ର ବେଲପତ୍ର ସହିତ ମିଶେଇ ଖାଇଲେ ଖାଇଲେ ଦେହ ଭଲ ରୁହେ ଜଲ ଦେହ ସୁସ୍ଥ ରୁହେ ଦେହ ପ୍ରତି ଭଲ କାର୍ଯ୍ୟ ହୁଏ

କେତେକ ଔଷଧ ଜାତୀୟ ଉପକାରିତା ଯାହାକି ବେଲପତ୍ର ତୁଳସୀପତ୍ର ଏହିସବୁ ଲଗେଇଲେ ଆମର ହିଁ ଉପକାରିତ ହେବ ଆମ ହିଁ ଭଲହବୁ ଶ୍ୱାସକ୍ରିୟା ହେଇପାରିବ